ରୋଷେଇ କରିବା ସମୟରେ ଆମର୍ ଯଦି ତେଲ ଫୁଟିଗଲେ ଦେହକେ ଆମର୍ ତେଲ ଛିଞ୍ଛି ଯାଏ ତେବେ ଆମେ ପୋଡ଼ି ଯାଉଁ ଆମର୍ କିଛି କପଡ଼ା ନ ଧରିଲେ ରୋଷେଇ କରିବା ସମୟରେ ସେତ୍ କି ଲିଏ ପୋଡ଼ି ଯାଉଁ ଆମର୍ ଯେତେବେଲେ ଯିଏ ରୋଷେଇ କରବାର୍ ସମୟରେ ଯେତେବେଲେ ଜୁଇ ଜାଳୁ ଜୁଇ ଜାଳୁ ଥୁଲୁ ସେତେବେଲ୍ କେ ନିଆଁ ଲାଗିଯାଏ ତେଣୁ ପୋଡ଼ି ଯାଉଁ ଆମର୍ ଆଉ ରୋଷେଇ ସମୟରେ ଯେତେବେଲେ ଆମେ କିଛି ଗ୍ୟାସ୍ ବାହାରେ ତା'ର ହାବାରୁ ସେଟା ଆମ୍କୁ ନିଆଁରେ ତାତି ହେଇକିରି ତାର୍ ହାତ ପୋଡ଼ି ଯାଏ ପୋଡ଼ିକରି ଜଲି ଯାଏ ଆଉ ରୋଷେଇ କରିବା ସମୟରେ ଆମେ ଯେତେବେଲେ କିଛି ଧର୍ବେ ନା ଧରି ଥାଉଁ ସେତ୍କି ବେଲ୍କେ ଆମର୍ ହାତରୁ ହାତ ଜଲି ଯାଇଥାଏ ଅର୍ ସେତ୍କେ ଆମେ ସର୍ତକତା ସହିତ ଆମେ କେନ୍ତି ରୋଷେଇ କର୍ବାର୍ ଲାଗି କିଛି କପଡ଼ା ଧରି ଧର୍ବାର୍ ଲାଗି ଚେଷ୍ଟା କର୍ମୁଁ ଅର୍ ରୋଷେଇ ସମୟରେ ଯେତେବେଲେ ଆମେ କିଛି ଏ ହାତରେ କିଛି ନାଇଁ ଧରିଥାଉଁ ସେତ୍କି ବେଲ୍କେ ଆମେ ହାତରେ ଜଲି ଯାଇକିରି ଫୁଲା ପଡ଼ି ଯେଇଥାଏ ଏବଂ ଫୁଲା ଫୁଲାର ସଇତ କିଛି ସାଙ୍ଗେ ସାଙ୍ଗେ କିଛି ନ ଦେଲେ ସେଇଟା ବହୁତ ଫୁଲା ପଡ଼ି ଯେଇକିରି ଜଲି ଜଲି ଯେଇକିରି ସେଟା କିଛି ଘାଆ ହୋଇଯାଇଥାଏ ଆରୁ ରୋଷେଇ ସମୟରେ ଆମେ ଯେତ୍କି ବେଲେ ଯେତ୍କି ବେଲେ ଆମେ ବ୍ୟବହାର୍ ନାଇଁ କରିଥାଉଁ କିଛି ସେଟା ଯଦି ଜଲ୍ବା ସେତେବେଲେ ଆମେ କିଛି ନାଇଁ ଜାନି ନାଇଁ ଜାନିକରି ଧରିକି କଢ଼େଇ ଛଟେଇ ହେଇଥାଏ ଆଉ ତେଲ ପୋଡ଼ି ଯେଇଥାଏ